ଖାଦ୍ୟ ଖାଇବା ପାଇଁ ଯେକୌଣସି ବାସନ ଯେକୌଣସି ବାସନ ଦରକାର ତ ସେଥିପାଇଁ ଆମେ ପ୍ରତିଦିନ ପ୍ରତି ଘରେ ସମସ୍ତେ ଖାଦ୍ୟ ଖାଇଥାଉ ଏବଂ ସମସ୍ତଙ୍କ ଘରେ ବହୁତ ବହୁତ ବାସନ ଥାଏ

ତ ତା'ପରେ ଆମେ ତାକୁ ଟିକେ ଘଷି ଦେବା ଦ୍ୱାରା ସେ ଛାଡ଼ି ଯାଇଥାଏ ତା'ପରେ ତାକୁ ଆମେ ପାଣିରେ ଭଲକି ଧୋଇକି ସଫା କରିଦେଉ ବାସନ ଯେକୌଣସି ଯେଉଁଦିନ

ସଫା କରିପାରିବା କିମ୍ବା ଗାଁ ଗହଳି ଲୋକମାନେ ତାକୁ ନେଇକି ପାଉଁଶ ବା ତା ଦେହରେ ସାବୁନ ମିଶେଇ କତାରେ ଭଲକି ଘଷିକିରି ସବୁ ବାସନକୁ ସଫା କରିଥାନ୍ତି ବା ସଫା ରଖିଥାନ୍ତି